ହ୍ୟାଲୋ ମୁଁ ଚାଣକ୍ୟ ହୋଟେଲକୁ ଫୋନ୍ ଲଗେଇଛି ହଁ ମୁଁ କହୁଛି ମୁଁ ଏବେ ଯେଉଁ ଅର୍ଡ଼ର ଦେଇଥିଲି ଆପଣଙ୍କୁ କିଛି ନଗଦ ଖାଦ୍ୟ ପାଇଁ ଅର୍ଡ଼ର ଦେଇଥିଲି ମୋର କୌଣସି କାମ ପଡ଼ିବାରୁ ମୁଁ ସେ ଖାଦ୍ୟକୁ ଅର୍ଡ଼ର କରିବାକୁ ଚାହୁଁଛି ଆପଣ ଆପଣ ବିକ୍ରମ ଭାଇ କହୁଛନ୍ତି କି ହଁ ମୁଁ ବର୍ତ୍ତମାନ ସେ ଖାଦ୍ୟ ଅର୍ଡ଼ର କ୍ୟାନ୍ସଲ କରିବାକୁ ଚାହୁଁଛି ହଁ ଡାଲଫ୍ରୀଏ କହିଥିଲି ବିରିୟାନୀ କହିଥିଲି ନାନ୍ କହିଥିଲି ମିକ୍ସଭେଜ ସାଲାଡ଼ ହଁ ଏସବୁ ଗୁଡ଼ିକ ମୁଁ କ୍ୟାନ୍ସଲ କରିବାକୁ ଚାହୁଁଛି

ଆପଣ ଜଦି କ୍ୟାନ୍ସଲ କରେଇଦେବେ ମୁଁ କୃତଜ୍ଞ ହେବି ଆଜ୍ଞା ଥ୍ୟାଙ୍କୟୁ